ହଁ ମୁଁ ଗୋଟିଏ ଅର୍ଡ଼ର କରିଥିଲି ଯେଉଁଟାକି ଆମ ଖାଇବା କି କର ସେଇଟା ମୋ ଅନୁମାନ ଡେଲିଭରି ଥିଲା ଗୋଟେ ସମୟ ଥିଲା ଜଲ୍ଦି ଆସିବା ପାଇଁ କିନ୍ତୁ ଅର୍ଡ଼ରଟି ବହୁତ ଲେଟ୍ରେ ଆସିଲା ବିଲମ୍ୱ ବହୁତ ବିଲମ୍ୱରେ କି ପାଇଁ ନା ଏଇଟା ଆମଣଙ୍କୁ କହିବାକୁଁ ଚାହୁଁଛି ଯେ କାହାକୁ ଜଲଦି ମାନେ ଅଧିକ କମ ସମୟରେ ଦରକାର ହୋଇପାରିବ ଏ ଏମିତି ଯଦି ଲେଟ୍ କରିବି କିମ୍ବା ଏତିକି ବିଲମ୍ବରେ ଆସିବେ ତ ସେମାନଙ୍କୁ ଯେଉଁମାନଙ୍କୁ ଅର୍ଡ଼ର କରିଥିବେ ସେମାନେ ବହୁତ ଜଲ୍ଦି ବି ଦରକାର ପାଇ ଥିବ ସେମାନଙ୍କୁ ଅସୁବିଧା ହୋଇପାରେ ଏବଂ ମୋତେ ମୁଁ ମୁଁ ଯେହେତୁ କରିଥିଲି ମୋତେ ଅସୁବିଧା ହେଲା ଓ ବିଲମ୍ବରେ ଆସିଥିବାରୁ ମୋତେ ବହୁତ ଦୁଃଖ ଲାଗୁଛି ଓ ଏହା କରିବା ନଥିଲା ତ ସେଥିପାଇଁ ଆପଣଙ୍କୁ ଏହା କହୁଛି ଯେ ଏଇଠାରେ ସମାଧାନ କରନ୍ତୁ ଅନୁ ଏଇଟା ଅନୁରୋଧ ମୋର ଭଲ ଯେଉଁ ମାନେ ଯେତିକି ଭାଇକି ଆଉ ବିଲମ୍ବ ହଉନି କେହିନି କୋ କାର୍ଯ୍ୟରେ ବି କୋଉଁଠାକୁ ପହଞ୍ଚିବାକୁ ମୋତେ ବହୁତ ଏଇ କରିବାକୁ ପଡ଼ିଲା ତ ବିଲମ୍ବରେ ଆସିବା ପାଇଁ ତ ସେମିତି କରିବାକୁ ପ୍ଲିଜ ଅନୁରୋଧ କରୁଛି ଏହାକୁ ସମାଧାନ କରନ୍ତୁ